ଆମର୍ ଗାଁ ପାଖେ ଗୁଟେ ବହୁତ୍ ବଡ଼୍ ପଡ଼ିଆ ଅଛେ ଯେନ୍ଟା କି ଦଶ୍ ଏକର୍ ସେ ପଡ଼ିଆରେ ଗୁଟେ ଫୁଟ୍ବଲ୍ ଗ୍ରାଉଣ୍ଡ୍ କ୍ରିକ୍ରେଟ୍ ଗ୍ରାଉଣ୍ଡ୍ ଆର୍ ଗୁଟେ ଏନ୍ତି କ୍ରୀଡ଼ା ବୋଲିକିରି ଏମିତି ସବୁ ଗ୍ରାଉଣ୍ଡ୍ ଅଛେ ତିନ୍ଟା ଗ୍ରାଉଣ୍ଡ୍ ଯେନ୍ଥିରେ ସବେ ଯାଏସନ୍ ସେନ୍କେ କ୍ରିକ୍ରେଟ୍ ମ୍ୟାଚ୍ ହେସି ଫୁଟ୍ବଲ୍ ମ୍ୟାଚ୍ ହେସି ଯେନ୍ଥିରେ ସବୁ ଲୋକ୍ମାନେ ଦେଖି ଆଏସନ୍ ଷ୍ଟେଡ଼ିୟମ୍ ଭଲିଆ ଏନ୍ତିକିରି ସବୁ ପ୍ରକାର ସୁବିଧା ସୁଯୋଗ୍ ସବୁ ଅଛେ ସେ ଜାଗାରେ ଆମର୍ ସେ କ୍ରୀଡ଼ା ପ୍ରତିଯୋଗିତା ବହୁତ୍ ଆଡ଼ୁ ଆଏସନ୍ ଡ଼ିଷ୍ଟିକ୍ ମ୍ୟାଚ୍ ଷ୍ଟେଟ୍ ମ୍ୟାଚ୍ ଏନ୍ତା ବହୁତ୍ ଜାଗାରୁ ମ୍ୟାଚ୍ମାନେ ହେସି ଇନେ